ମୋ ମତରେ ଓଡ଼ିଆ ଭାଷା ଅନ୍ୟ କୌଣସି କ୍ଷେତ୍ରରେ ବା ଭାଷାର ବିକାଶକୁ ପ୍ରଭାବିତ କରିନଥାଏ ଓଡ଼ିଆ ଆମର ମାତୃଭାଷା ଏବଂ ଏଥିରେ ବହୁ ପୁରାତନ ସମୟରୁ ତାହାର କଳା ଓ ସଂସ୍କୃତିର ସମୃଦ୍ଧିକୁ ସାଙ୍ଗରେ ଧରି ଆଗେଇ ଚାଲିଛି ଦେଖିବାକୁ ଗଲେ ପାଶ୍ଚାତ୍ୟ ସଂସ୍କୃତି ଓ ଇଂରାଜୀ ଭାଷାର ଆଗମନରେ ଓଡ଼ିଆ ଭାଷା ଓ ତାର ମୌଳିକ ଧର୍ମ ଓ ସୌନ୍ଦର୍ଯ୍ୟ ହରାଇବାର ଲାଗିଛି ତେଣୁ ମାତୃଭାଷା ଓଡ଼ିଆକୁ ଓ ତାର ଉନ୍ନତି ନିମନ୍ତେ ଆମକୁ ସଦା ସର୍ବଦା କାର୍ଯ୍ୟରତ ରହିବା ଉଚିତ